ହଁ ସତ୍ୟ ତୁମେ ଏଇ ତିନିଟା ସ୍ୟାଟର୍ଡ଼େ ହେଲା କାହିଁକି କ୍ଳାସ୍ ଆଟେଣ୍ଡ କରୁନ ତୁମର ଏଇ ତିନିଟା ସ୍ୟାଟର୍ଡ଼େ ସାଇକେଲ ପମ୍ପଚର୍ ହେଉଥିଲା ତୁମେ କ୍ଳାସ୍ କରିପାରିଲନି ଆଚ୍ଛା ମୋତେ କୁହ ଯେଉଁ ଆଗକୁ କମ୍ପିଟିସନ୍ ଆସୁଛି ଆର୍ଟ କମ୍ପିଟିସନ୍ ତୁମେ କେମିତି ପରଫର୍ମ କରିବ ସେଠି କ୍ଳାସ୍ ତ କରିନ ସଫିସିଏଣ୍ଟ କ୍ଳାସ୍ କଲେ ସିନା ତୁମେ ଜାଣିବ ଆଉ ତୁମର ଯେଉଁ ପ୍ରାକ୍ଟିସ୍ ଦିଆଯାଇଥିଲା ସେଇଟା ତ ତୁମେ ସେମିତିରେ କରୁନ ଠିକ ସେ ଆଉ ଯେଉଁଟା ଯେଉଁ ମୁଁ ଇମ୍ପ୍ରୁଭମେଣ୍ଟ କହୁଛି ସେଇଟାରେ ଢିଲା ଦେଉଛ ଆଉ କ୍ଳାସ୍ କରୁନ କେମିତି ତୁମେ କମ୍ପିଟିସନ୍ରେ ଭାଗ କେମିତି ନେବ କୁହ କେମିତି ନେବ ଏ ତୁମେ ଆଡ଼ମିନଷ୍ଟ୍ରେସନ୍କୁ ସ୍କୁଲ ଆଡ଼ମିନଷ୍ଟ୍ରେସନ୍କୁ ପଇସା ଦେଉଛ ନା ଫିସ୍ ତାଙ୍କୁ ଦେଉଛ ମୋତେ ମୋତେ କ'ଣ ଦେଉଛ କି ସେ ତ ସ୍କୁଲ ସ୍କୁଲକୁ ଦେଉଛ ତା'ହେଲେ ମୁଁ କାହିଁକି ଲାଇବଲ୍ ହେବି ମୁଁ ତ କ୍ଳାସ୍ କରୁଛି ମୁଁ ପିଲାଙ୍କୁ ଡାକୁଛି କ୍ଳାସ୍ କରିବା ପାଇଁ ତୁମେ ଆଟେଣ୍ଡ କାହିଁ କରୁନ ଠିକ ଟାଇମ୍ରେ ଏମିତି ଏକ୍ସକ୍ୟୁଜେସ୍ ଦେଲେ ଯୋଉ ଆଗକୁ କ୍ଳାସେସ୍ ଆସୁଛି ଆଉ ଯେଉଁ ଆର୍ଟର ଯେଉଁ ଏକ୍ସାମିନେଶନ୍ ହେବ କେମିତି ତୁମେ ପଫର୍ମ କରିବ ତୁମେ ସ୍ୟାଟର୍ଡ଼େ ହିଁ କ୍ଳାସ୍ ରହୁଛି ଆଉ ଆଉ ମୁଁ ଫର୍ଦର କିଛି ବି ଏକ୍ସକ୍ୟୁଜେସ୍ ଶୁଣିବିନି ତୁମର ଏଇଟା ଏଇ ଟାଇମ୍ ତୁମକୁ ଛାଡ଼ୁଛି ଆଉ ହେନସ୍ଫୋରଥ୍ ତୁମେ ଯଦି ମୋ କଥା ନ ମାନିଲ ତା'ହେଲେ ତୁମ ପ୍ୟାରେଣ୍ଟସ୍କୁ କଲ୍ ଯିବ ଠିକ ଅଛି ଏଇ ସ୍ୟାଟର୍ଡ଼େରୁ ମୋତେ ତୁମେ ଫାର୍ଷ୍ଟ ପ୍ରେଜେଣ୍ଟ ଦେଖାଯିବ ଯେମିତି କ୍ଳାସ୍ରେ ଓକେ ତ ନହେଲେ ମୁଁ ସ୍କୁଲର ହାୟର୍ ଅଥୋରିଟିଙ୍କୁ ସେ କଥା ଜଣାଇବି ଠିକ ଅଛି ହଁ ସ୍ୟାଟର୍ଡ଼େ ଏଇ ସ୍ୟାଟର୍ଡ଼େ ତୁମେ ପ୍ରେଜେଣ୍ଟ ରହିବ ଯେମିତି ହେଲେ ଆଗ ଯାଇକି ସେ ପ୍ରିନ୍ସପାଲ୍ଙ୍କୁ ଦେଖା କରିକି ଆସିବ ଦେନ୍ ତା'ପରେ ମୋତେ ଏଇଠି ଦେଖା କରିବ କ୍ଳାସ୍ ଆଟେଣ୍ଡ କରିବ ଠିକ୍ ଅଛି